ହ୍ୟାଲୋ ହଁ କିଏ କହୁଥିଲେ ହ୍ୟାଲୋ ରବୀନ୍ଦ୍ର ବାବୁ କହୁଛନ୍ତି କି ଆପଣ ଆପଣଙ୍କ ଦେହ କେମିତି ଅଛି ସୁସ୍ଥ ଅଛି ନା ଏବେ ଆଗଭଳିଆ ଆଉ କିଛି ଜ୍ଵର ବାନ୍ତି ଝାଡ଼ା ହେଉଥିଲା

ଏଇଟା ବିଷମକଟକ ଏଇ ଗଭର୍ନମେଣ୍ଟ ମେଡ଼ିକାଲ୍ରୁ କହୁଥିଲି ନମସ୍କାର ଦେହ ଭଲ ଅଛି ନା ନାହିଁ ସୁସ୍ଥ ଅଛ ହଁ ନାଇଁ ଶୁଣିଥିଲି ତ ଦେହ ଖରାପ ବୋଲି ଆଉ ମେଡ଼ିକାଲ୍ ଆସିନ ହଁ ଖାଇବା ପିଇବା ଠିକ୍ କର ଆଉ ଗରମ ପାଣି ପିଉଛ ନା ନାହିଁ ଠିକ୍ ଟାଇମ୍ରେ ନ ଖାଇଲେ ଦେହ ଭଲ ହବ କି ଠିକ୍ ଟାଇମ୍ରେ ଖିଆ ପିଆ କରନା ନହେଲେ ଦେହ ଖରାପ ହେଇଯିବ ଆଉ ଧୀରେ ଧୀରେ ହଁ ମେଡ଼ିକାଲ୍ ଆସ ମେଡ଼ିକାଲ୍ ଆସିଲେ ସିନା ମେଡ଼ିସିନ୍ ନବ ନହେଲେ କାଶ ବଢ଼ିଯିବ ନା ଖାଲି କାଶ ହେଉଛି ନା ଆଉ କିଛି ନାହିଁ ଜର ଆସୁଛି ହଉ ହଉ ହଉ ମେଡ଼ିକାଲ୍ ପଳାଇ ଆସନ୍ତୁ ଆପଣ ଆଉ କାଶର ମେଡ଼ିସିନ୍ ନେଇଯିବେ କମିଯିବ ଦେହ ଭଲ ହେଇଯିବ ହଉ ହଉ କିଛି ଅସୁବିଧା ହବ ନାହିଁ ମେଡ଼ିସିନ୍ ଖାଇ ଦିଅ କମିଯିବ ଧୀରେ ଧୀରେ ହେଲା ହଉ ରହିଲି ଆସିବ ତ ହଉ ରହିଲି